ଓଡ଼ିଆ ଭାଷା ହେଉଛି ଗୋଟିଏ ରାଜ୍ୟର ଭାଷା ଅଟେ ଏବଂ ଏହା ହେଉଛି ଓଡ଼ିଶା ରାଜ୍ୟର ଭାଷା ଅଟେ କିନ୍ତୁ ହିନ୍ଦୀ ଭାଷା ହେଉଛି ସାରା ଭାରତବର୍ଷର ରାଷ୍ଟ୍ର ଭାଷା ଅଟେ ତେଣୁ ସାରା ଭାରତବର୍ଷରେ ଆମେ ଯଦି ହିନ୍ଦୀ ଭାଷାର ପ୍ରଚଳନ କରିବା ତା'ହେଲେ ସବୁ ଜାଗାରେ ଆମେ ଚଳିପାରିବା ହେଲେ ଓଡ଼ିଆ ଭାଷା କେବଳ ଓଡ଼ିଶାରେ ହିଁ ବ୍ୟବହୃତ ହୋଇଥାଏ ଏବଂ ଓଡ଼ିଆ ଭାଷାକୁ ଓଡ଼ିଶାର ମାତୃଭାଷା ବି କୁହାଯାଇଥାଏ ଓଡ଼ିଆ ଭାଷା ବର୍ତ୍ତମାନ ବହୁତ ପ୍ରଚଳନ ହେଉଛି ଏବଂ ତାକୁ ସୁରକ୍ଷିତ ରଖିବା ପାଇଁ ସରକାର ବି ବହୁତ ପଦକ୍ଷେପ ନେଉସନ୍ତି ହିନ୍ଦୀ ଭାଷା ଯେମିତି ଆମର ଭାରତରେ ପ୍ରଚଳନ ହେଉଛି ରାଷ୍ଟ୍ର ଭାଷା ରୂପରେ ସେମିତି ଓଡ଼ିଆ ଭାଷା ଓଡ଼ିଶାରେ ମଧ୍ୟ ବହୁତ ପ୍ରଚଳନ ହେଉଛି